ଏମିତି କିଛି ଦିନ ଅଛି ଯେ ଯେତେବେଳେ ମୁଁ ଚିତ୍ର ଆଙ୍କିବାକୁ ଯାଉ ଯାଉନାହିଁ ମୁଁ ମୋର ସପ ଶପଥ ସପ ନାଇଁ ପସନ୍ଦ ଅନୁସାରେ କରେ ସବୁ କାମ ମୋତେ କିଛି ଚିତ୍ର ଅନୁନାହିଁ ଆସୁନାହିଁ ମୁଁ ଛୋଟ ବେଳେ କି କି ଏବେ ଯାଏ କିଛି ଚିତ୍ର କରିନାହିଁ କେ କେବଳ କେଦଳ ମା ମାଗୁଛିର ମାଗୁଛିର ମାଗସୁର ମଗସୁର ମାସରେ ରୂ ରୂପାର ପୂଜା ପାଇଁ ଛୋଟି ଦିଏ ବାଟ ବାଟୁ ବାଟୁ ଉଣେ ଆଉ ଘରେ ଭିତରେ ସେ ଛୋଟି ଚିତା ମୁଁ ଝୋଟି ଚିତା ମୁଁ ମୋ ମା ଠାକୁର ଶିଖିଛି ସେଇଟା ନାଁ ମୋତେ ଭଲ ଭାବରେ ଆସେ ମୋତେ ଖାଲି ବାହାରେ ଝୋଟି ଚିନ୍ତା ଆଙ୍କିବା ଆଙ୍କିବାର ପ୍ରେ ପ୍ରେରଣା ପାଇବେ ମୁଁ ପାଇଲେ ମୁଁ ଘରର କାମ କରିବା ସହିତ ଝୋଟି ଚିନ୍ତା କରିପାରିବି ମୁଁ ମୋ ପରିବାରର କାମ ସବୁ କରିବା ସହିତ ଝୋଟି ମଧ୍ୟ କରିପାରିବ ଝୋଟି ବି ହେଉଛି ମନରୁ ଆସିଥିବା କଳା ଏହା ଅନୁସ ମନରେ ପ୍ରତିଦିନ କାମ ମଧ୍ୟରେ ଏହାକେ କାମ ଏହା ମନୁଷ୍ୟମାନଙ୍କୁ ଆନନ୍ଦ ଆନନ୍ଦ ହେଉଥାଏ ଏହା ମନୁଷ୍ୟମାନଙ୍କ ପସନ୍ଦତା କାମ